ହଁ କ'ଣ ଆମେ ଭାବୁଛୁ

ଆଉ ଭଲ ଜିନିଷ ଆମକୁ ଲୋଡ଼ା ସେଇଟା ଟିକେ ଦେଖେଇବେ ଆଉ କହି

ହଁ ଆଉ ଖାଦି

ଅଛି ତାର ଦାମ୍ କେତେ ଲାଗିବ ଆମକୁ ଗାମୁ ଗାମୁଛା ବି ଲୋଡ଼ା ଭଲ ଏ ଯେଉଁ ଆପଣ ଯେଉଁ ସୂତାରେ ତିଆରି କରୁଛନ୍ତି ଗାମୁଛା ସେମିତି ଦରକାର କ'ଣ ତାର ତାର ଦାମ ଆପଣ ମୋତେ ବତେଇବେ ହଉ ହଉ ମୁଁ ରଖୁଛି